ମାଛ ଧରିବା ବୃତ୍ତି ଆମର ଆମକୁ ସରକାର ଯଦି ଏଭଳି ସାହାଯ୍ୟ କରନ୍ତା ଯଦି ଆମକୁ କିଛି ହିସାବରେ ଆମକୁ ଇନ୍ସୁରାନ୍ସ ରଖନ୍ତା ଡଙ୍ଗା ଆମକୁ ଯୋଗେଇ ଦିଅନ୍ତା ଜାଲ ଯୋଗେଇ ଦିଅନ୍ତା ଲାଇଫ୍ ଜ୍ୟାକେଟ୍ ଯଦି ଦିଅନ୍ତା ଆମ ଲାଇଫ୍ ବି ରିକ୍ସ ଅଛି ନା ସମୁଦ୍ର ଭିତରକୁ ଯିବୁ ମାଛ ଧରିବା ପାଇଁ ଏଭଳି କିଛି ସରକାର ସହାୟତା କରନ୍ତା ମାଛ ଧରିବାକୁ ଇଚ୍ଛା ହୁଅନ୍ତା ଭଲ ଆମର ଆମର ଆଗ ପିଢ଼ୀ ବି ସେମାନେ ମାଛ ଧରିବା ମାଛ ଧରିବା ବୃତ୍ତି ବନ୍ଦ ହେଇଯିବ ନହେଲେ ସରକାର ଆମକୁ ଯଦି ଦିଅନ୍ତା ଏମିତି ସବୁ ଜିନିଷ ଯୋଉ ଜିନିଷ ମୁଁ କହିଲି ଲାଇଫ୍ ଜ୍ୟାକେଟ୍ ହେଲା ସବୁ ଆମେ ଯାଉଛୁ ବାତ୍ୟା ପବନ ହେଉଛି ଡ଼ଙ୍ଗା ପଡ଼ିଥିବ ଆମେ ଲାଇଫ୍ ଜ୍ୟାକେଟ୍ ଆମ ଜୀବନକୁ ଆମେ ରକ୍ଷା କରିପାରିବୁ ଆମର କିଛି ଗଭ୍ମେଣ୍ଟ୍ ଦିଅନ୍ତା ସିଗ୍ନାଲ୍ କିଛି ରଖିବା ପାଇଁ ଯେମିତି ଆମେ ମାଛ ଧରି ଯାଉଛୁ ଗଭ୍ମେଣ୍ଟ୍ ଜାଣନ୍ତୁ ଯେ ଆମେ ଯାଉଛୁ ତ ଆମର କିଛି ସିଗ୍ନାଲ୍ ରଖନ୍ତା ଜାଣନ୍ତା ଏଇସବୁ ଜିନିଷ ହେଲେ ଆମ ମାଛ ଧରାକୁ ବୃତ୍ତି ବଜାଇ ରଖିବୁ